ସାତ ଦୁଇ ହଜାର କୋଡ଼ିଏ ତିନି ଦୁଇ ଦୁଇ ହଜାର ଏକୋଇଶି ଦଶ ଚାରି ଦୁଇ ହଜାର ବାଇଶି ଅଠର ଆଠ ଦୁଇ ହଜାର ତେଇଶି ଏବଂ ନଅ ଦୁଇ ଦୁଇ ହଜାର ଚବିଶି